ହଁ ହ୍ୟାଲୋ ନମସ୍କାର କିଏ କହୁଥିଲେ ହଁ ହଁ ବାବୁ କୁହ ହଁ ହଁ ହଁ ତମେ ଯେଉଁ ରେଜୁମେ ପଠାଇଥିଲ ତମେ ତ ସେଇ ହଁ ହଁ ଠିକ୍ ଅଛି ଦେଖ ତମେ ଯେଉଁ ମୁଁ ରେଜୁମେ ତମର ଦେଖିଲି ମୋତେ ବହୁତ ଭଲ ଲାଗିଲା କିନ୍ତୁ ମୋତେ ଗୋଟେ କଥା କହିଲ ତମେ ଏବେ କ'ଣ କରୁଛ ପାଠ କ'ଣ ପଢ଼ୁଛ ତମେ ଆଗରୁ କେଉଁଠି କେବେ କାମ କରିଛ ଠିକ୍ ଅଛି ଦେଖ ଏବେ ତମର ଜବ୍ର ମାନେ ନିଡ଼୍ ଅଛି ମାନେ ତମକୁ ଗୋଟେ କିଛି ନା କିଛି ଏକ୍ସପିରିଏନ୍ସ ରହିବ ଆଉ ଆମ ଅଫିସ୍ରେ ଏକ୍ସପିରିଏନ୍ସର ମଧ୍ୟ କିଛି ମାଗିଛନ୍ତି ବାବୁ ଠିକ୍ ଅଛି ଆଉ ଆମର ଏକ୍ସପିରିଏନ୍ସ ଅଛି କ'ଣ ନା ଅନେକ ଛୁଆମାନେ ଅଛନ୍ତି ଯେଉଁମାନେ ଗ୍ରାଜୁଏସନ୍ ସରେଇଛନ୍ତି ଏବଂ ସେମାନେ କ'ଣ କରୁଛନ୍ତି ବୋଲି କହିଲେ ତାଙ୍କର ଦୈନନ୍ଦିନ ଜୀବନରେ କିଛି ନା କିଛି ସେମାନେ ଶିଖିଛନ୍ତି ଆଉ ଅଫିସ୍ରେ ଆସିଛନ୍ତି ମୁଁ ତମର ରେଜୁମେ ଚେକ୍ କରୁଥିଲି ଦେଖୁଥିଲି ସେଥିରେ ତମର ପ୍ଲସ୍ ଟୁ ପାସ୍ ହେଇଥିଲା ଆଉ ତମେ ଏବେ ଫ୍ରେଶର୍ ଭାବେ ଅଛ ତମକୁ ଜବ୍ଟା ମିଳିଯିବ ମାତ୍ର ତ କିଛି କଣ୍ଡିସନ ରହିଛି ତମେ ସେଇ ଜବ୍ଟା ପାଇଁ ହେଲେ ତମେ ଦୁଇମାସ ଫାଷ୍ଟ ଟ୍ରାଏଲ୍ ଭାବରେ ତମକୁ ଠିକ୍ଠାକ୍ରେ କରିବାକୁ ପଡ଼ିବ ତାପରେ ତମର ସାଲାରୀ ମଧ୍ୟ ବଢ଼ିବ ତମର ସାଲାରୀ ଥିବ ଦଶ ହଜାର ତମକୁ କେତେ ଏକ୍ସପେଟେସନ୍ ଅଛି ସାଲାରୀ ଦରକାର ଦେଖ ତମେ ଯେହେତୁ ଏବେ ଗୋଟେ ଫ୍ରେଶର୍ ନା ତ ତମକୁ ଷ୍ଟାର୍ଟିଙ୍ଗରେ ଦଶ ମିଳିବ ଆଉ ତମ କାମ କ'ଣ ଥିବ ବୋଲି କହିଲେ ଅଫିସିଆଲି ଯେତିକି ଡାଟା ଏଣ୍ଟ୍ରି ସବୁ ତମକୁ କରିବାକୁ ପଡ଼ିବ ତ ତମେ କମ୍ପ୍ୟୁଟର ଆଉ ଡାଟା ଏଣ୍ଟ୍ରି ମୁଁ ସିଭିରେ ଦେଖିଲି ତମର କମ୍ପ୍ୟୁଟର ନଲେଜ୍ ସବୁ ଅଛି କହିକି ତମେ ଦେଇଥିଲ ତମର ଟାଲି ଫାଲି ତମେ ସବୁ କରିପାରୁଛ ତ ହଁ ହଁ ତା' ହେଲେ ତମକୁ ଜବ୍ଟା ମିଳିଯିବ ଗୋଟେ କାମ କର ତମେ କାଲି ସଂଧ୍ୟାରେ ଥରେ ଆସିଯାଅ ଏଇ ଜାଗାରେ ମାନେ ଆଡ଼୍ରେସଟା ତମକୁ ହ୍ୱାଟସ୍ଆପ୍ରେ ପଠାଇଦେବି ଆମ ଭଦ୍ରକର ସେକେଣ୍ଡ ଲାଇନ୍ ଯେଉଁ ଟ୍ରାଫିକ ଛକ ମା' ମଙ୍ଗଳା ମନ୍ଦିର ଯେଉଁ ଅଛି ତା ସାଇଡ଼୍ରେ ହିଁ ଅଛି ତ ତମେ ତମ ଘରର କୌଣସି ବଡ଼ ବ୍ୟକ୍ତି ଭାଇ କିମ୍ବା ମମି ପାପା ଯାହାଙ୍କୁ ବି ଥରେ ଡାକିକି ଆଣିବ ଆଉ ତମେ ସାଇନ୍ କରିକି ନେବ ତମ ଜଏନିଂ ଲେଟର ମଧ୍ୟ ଧରିକି ଯିବ ଆଉ ତମର ମୁଁ ଯେମିତି କହିଲି ଷ୍ଟାର୍ଟିଙ୍ଗରେ ଦଶ ହଜାର ସାଲାରୀ ରହିବ ତାପରେ ତମେ ତମ ଧୀରେ ଧୀରେ ବଢ଼ିବ ଆଉ ତମ ଏକ୍ସପିରିଏନ୍ସକୁ ଦେଖିକି ତମ କାମକୁ ଦେଖିକି ତମକୁ ଜବ୍ଟା ଦିଆହେବ ମୁଁ କିନ୍ତୁ ତମର ରେଜୁମେଟା ବା କ'ଣ କହିଲେ ହଁ ତମେ କାଲି ଗୋଟେ କାମ କରୁନ ଆମ ଅଫିସ୍ ତ ଦଶଟାରେ ଓପନ୍ ହେଇଯାଉଛି ତମେ ତମ ଘରଲୋକ ସହିତ ଏଗାରଟାରେ ପଳାଇ ଆସ ଏଗାରଟାରେ ଆସିବ ଦୁଇ ଘଣ୍ଟା କଥା ହେବ ଆମର ଏଚ୍ ଆର ସହିତ ବି କଥା ହେଇଯିବ ତାପରେ ମାନେ ତମ ଜବ୍ଟା ଫିକ୍ସ ହେଇକି ଜଏନିଂ ଲେଟରଟା ଧରିକି ଯିବ ଆଉ ହଉ ହଉ ଠିକ୍ ଅଛି ତମେ ଆସ ମତେ ଏ ନମ୍ବରରେ କଲ୍ କର ଠିକ୍ ଅଛି ହଉ ହଉ ରଖିଲି